ମୋର କୌଣସି ପ୍ରିୟ ପୁସ୍ତକ ନାହିଁ କିନ୍ତୁ ଚଳଚିତ୍ରରେ କିଛି ଓଡ଼ିଆ ଚଳଚ୍ଚିତ୍ର ମୋତେ ବେଶ ଭଲ ଲାଗିଥାଏ ଯେମିତିକି ପଥର ଖସୁଛି ବଡ଼ ଦେଉଳରୁ ଜୋର ଯାର ମୁଲକ ତା'ର ଏବଂ ମୋର ପ୍ରିୟ ଟିଭି ସୋ ହେଉଛି ରାମାୟଣ ଯାହାକୁ ମୁଁ ସବୁଦିନ ଦେଖିଥାଏ ଏବଂ ସେଥିରୁ ମୋତେ କିଛି ଶିଖିବାକୁ ମିଳିଥିବାରୁ ମୁଁ ଏହାକୁ ବହୁ ମାତ୍ରାରେ ପସନ୍ଦ କରେ